ମତେ ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ ଆଉ ଗୀତ ଗାଇବା ପାଇଁ ମଧ୍ୟ ବହୁତ ଭଲ ଲାଗିଥାଏ ମତେ ସବୁପ୍ରକାର ଗୀତ ଶୁଣିବା ପାଇଁ ଭଲ ଲାଗେ ଯେମିତି ଭଜନ ସାଂସ୍କୃତିକ ଗୀତ ଆଧୁନିକ ଗୀତ ଶୁଣିଥାଏ ଆଉ ଗୀତ ମଧ୍ୟ ଗାଇଥାଏ ମୁଁ ବହୁତ ଥର ସ୍କୁଲ୍ କଲେଜ୍ ଗୁଡ଼ିକରେ ଅଂଶଗ୍ରହଣ କରିଛି ଆଉ ସବୁଥିରେ ମଧ୍ୟ ପ୍ରଥମ ପୁରସ୍କାର ଜିତିଛି ଏଗୁଡ଼ିକ ହେଲା ତୁମରି ନାମରେ ସକାଳ ଭଜନ ଗୀତ ଏମିତି ନିଶ୍ୱାସ ଭଜନ ଗୀତ ସିଂହଦ୍ୱାରରେ ପାଦ ଦଉ ଦଉ ଗୀତ ଦେ ଟିକେ ଗଡ଼େଇ ଦେ ଗୀତ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ ଭଜନ ଗୀତ କଣ୍ଟା ହୁଏ ଫୁଲ ତୋ ନାଁ ଧରିଲେ ଭଜନ ଗୀତ ମତେ ଶୁଣିବାକୁ ବହୁତ ଭଲ ଲାଗେ ସେହିପରି ମତେ ଆଲବମ୍ ଗୀତ ମଧ୍ୟ ଶୁଣିବାକୁ ଭଲ ଲାଗେ ଯେ ସେଗୁଡ଼ିକ ହେଲା ଓଡ଼ିଶାରେ ମୁହଁ ଲୁଚାନା ଆଉ ଆକାଶରେ ମେଘ ମୁଁ ଗୀତ ଧୀରେ ଧୀରେ ପ୍ରେମ ହେଲା ଗୀତ ନାଲି ନାଲି ସବୁ ଦିଶୁଛି ଇତ୍ୟାଦି ଗୀତ ମୋର ପ୍ରିୟ ଗାୟିକା ହେଉଛନ୍ତି ନମିତା ଅଗ୍ରୱାଲ୍ ଏବଂ ଗାୟକ ହେଉଛନ୍ତି ହ୍ୟୁମାନ୍ ସାଗର

ମତେ ତାଙ୍କ ଗୀତ ଶୁଣିବାକୁ ବହୁତ ଭଲ ଲାଗିଥାଏ